କୋରାପୁଟ ଜିଲ୍ଲାରେ ମୁଖ୍ୟ ସାମାଜିକ କଲ୍ୟାଣ ଏବଂ ବିକାଶ କାର୍ଯ୍ୟକ୍ରମ ଏବଂ ପଦ ଗୁଡ଼ିକ ପଦକ୍ଷେପ ଗୁଡ଼ିକ ଯାହାକି ମହିଳା ସଶକ୍ତିକରଣ ହେଉଛି କୋରାପୁଟ ଜିଲ୍ଲାରେ ଏଇଟା ଗୋଟେ ଅନ୍ୟତମ ଆଉ ମହିଳାମାନଙ୍କୁ ସଶକ୍ତିକରଣ କରିବା ନିମନ୍ତେ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ମଧ୍ୟ ନେଇଛନ୍ତି ଆଉ ଯେମିତି ସେମାନେ ନିଜ ଗୋଡ଼ରେ ନିଜେ ଛିଡ଼ା ହେବେ ତ ବିଭିନ୍ନ ପ୍ରକାର ତାଲିମ ମାଧ୍ୟମରେ ମଧ୍ୟ ସେମାନଙ୍କୁ ଉତ୍ସାହିତ କରି ତାଲିମ ଦିଆହେଉଛି ଏବଂ ନିଜର ଗୋଡ଼ରେ ନିଜେ ଛିଡ଼ା ହେବା ପାଇଁ ବୋଲି ତାଙ୍କୁ କିଛି ସେ ରୋଜଗାରକ୍ଷମ କରାହେଉଛି ଲୋନ୍ ଦିଆହେଉଛି ଆଉ ବିଭିନ୍ନ ପ୍ରକାର ଲୋନ୍ ମଧ୍ୟ ରହିଛି ସେ ଲୋନ୍ ଦେଇକରି କେମିତି ମାଆ ମାନେ ସେ ସେ ଲୋନ୍ ଆକାରରୁ କିଛି ପଇସା ଆଣି ସେମାନେ ଯେମିତି ରୋଜଗାରକ୍ଷମ ହେଇପାରିବେ ତାରି ଉପରେ ମଧ୍ୟ ସରକାରଙ୍କର ବହୁତ ଚେଷ୍ଟା ରହିଛି ଆଉ ବିଭିନ୍ନ ପ୍ରକାର ତାଲିମ ଦଉଛନ୍ତି ତାଙ୍କର ସ୍ୱଚ୍ଛତା ଉପରେ ତାଙ୍କ ପିଲାଛୁଆଙ୍କର ପାଠପଢ଼ା ଉପରେ ବାଲ୍ୟ ବିବାହ ଉପରେ ତାଙ୍କର ପୁଅଝିଅକୁ ସେମାନେ କେମିତି ପାଳିବେ ଆରି ଉପରେ କେବଳ ମହିଳାମାନଙ୍କର ପାଇଁ ଆଉ ସରକାର କିଛି କର୍ମଚାରୀଙ୍କୁ ମଧ୍ୟ ରଖିଛନ୍ତି ଯେ ସେ କର୍ମଚାରୀମାନେ ତାଙ୍କୁ ତଦାରଖ କରୁଛନ୍ତି ଆଉ ସେମାନଙ୍କୁ ସଶକ୍ତିକରଣ କରିବାରେ ସେମାନେ ସାହାଯ୍ୟ ମଧ୍ୟ କରୁଛନ୍ତି ଆଉ ବିଧବା ପେନ୍ସନ୍ ମଧ୍ୟ ରହିଛି ମା ମାନଙ୍କର ନିମନ୍ତେ ଗୋଟେ ମା ଯଦି ଛାଡ଼ପତ୍ର ହେଇ ଯଦି ପଳାଇଲା ଆମର ସାଧାରଣତଃ ପେନ୍ସନ୍ ଦିଆହେଲେ ଷାଠିଏ ବର୍ଷରୁ ଉର୍ଦ୍ଧ୍ୱ କିନ୍ତୁ ଗୋଟେ ମାଆ ଯଦି ଛାଡ଼ପତ୍ର ହେଇକି ଯଦି ଘରେ ଆସି ରହିଛି ତାର ତିରିଶି ବର୍ଷ ହେଇଥିଲେ ମଧ୍ୟ ତାଙ୍କୁ ବିଧବା ପେନ୍ସନ୍ ଦିଆହେଉଛି ଆଉ ଯଦି ଭିନ୍ନକ୍ଷମ ଅଛନ୍ତି ତ ଭିନ୍ନକ୍ଷମ ପେନ୍ସନ୍ ମଧ୍ୟ ଦିଆହେଉଛି ଏମିତି ତାଲିମ ଗୁଡ଼ାକ ଦେଇକରି ମଧ୍ୟ ସେମାନେ ନିଜର ଗୋଟରେ ନିଜେ ଛିଡ଼ା ହେବା ପାଇଁ ଏହା ସରକାର ଗୋଟେ ମୁଖ୍ୟ ପଦକ୍ଷେପ ନେଇଛନ୍ତି